ମୋର ଗୋଟିଏ ଭଲ ଟି ଭି ସୋ' ଅଛି ମୁଁ ଯାହାକୁ ସବୁବେଳେ ଦେଖେ ମୋର ପ୍ରିୟର ଟି ଭି ସୋ' ହେଉଛି କପିଲ୍ କପିଲ୍ ଶର୍ମା କମେଡି ନାଇଟସ୍ ଏଥିରେ କପିଲ୍ ଶର୍ମା ଯିଏ ଆମର କମେଡ଼ି କରନ୍ତି ସେ ବହୁତ ଭଲ ଭଲ ଲୋକଙ୍କୁ ଆଣନ୍ତି ସେହି ସୋକୁ ଯାହା ଫଳରେକି ସେହି ସୋ'ରେ ଆସୁଥିବା ଲୋକମାନେ ତାଙ୍କର ଜୀବନ ବିଷୟରେ କିଛି କଥା କହିଥାନ୍ତି ଏବଂ ଏହି କଥା ଆମ ପାଇଁ ଗୋଟିଏ ପ୍ରେରଣାର ଉତ୍ସ ହୋଇଥାଏ ସେଥିପାଇଁ ମୋତେ ବହୁତ ଭଲ ଲାଗେ ଏହି ସୋଟି ଆଉରି ମଧ୍ୟ କପିଲ୍ ଶର୍ମା ନିଜେ ସେହି ସୋ'ରେ କିଛି କମେଡି କରନ୍ତି ଯେଉଁମାନେ ଆସିଥାନ୍ତି ତାଙ୍କୁ ନେଇକି ଯେଉଁ ଦର୍ଶକମାନେ ବସିଥାନ୍ତି ତାଙ୍କୁ ନେଇକି ଆଉ ଆମର ସିଧୁ ପାଜୀ ଯେତେବେଳେ ଥାଆନ୍ତି ତାଙ୍କୁ ନେଇକି ମଧ୍ୟ ସେ ଯେଉଁ କମେଡି କରିଥାନ୍ତି କମେଡ଼ିଟି ବହୁତ ଭଲ ଥାଏ ଆହୁରି ମଧ୍ୟ କପିଲ୍ ଶର୍ମା ତାଙ୍କ ନିଜ ଜୀବନ ବିଷୟରେ କିଛି କହିଥାନ୍ତି ଯାହାକୁ ଯାହାକୁ ଆମେ ଶୁଣିକି ଆମେ ନିଜେ ମଧ୍ୟ ଗୋଟେ ପ୍ରେରଣା ପାଇପାରୁ ଏହିଭଳି ମୋତେ କପିଲ୍ ଶର୍ମା ସୋ'ଟି ବହୁତ ଭଲ ଲାଗେ ଦେଖିବା ପାଇଁ ଏବଂ ପ୍ରତି ସପ୍ତାହରେ ମୁଁ ତାହାକୁ ନିହାତି ଦେଖେ